ଆମ ରାଜ୍ୟ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ମାଧ୍ୟମରେ ଆମେ ଓଡ଼ିଶାର ଜନସାଧାରଣ ସମସ୍ତେ ପରସ୍ପର ସହିତ କଥାବାର୍ତ୍ତା ହୋଇଥାଉ ଏହା ଆମ ଓଡ଼ିଶାର ଜାତୀୟ ଭାଷା ମଧ୍ୟ ଏବଂ ଏହି ଭାଷା ପ୍ରାୟତଃ ଆମ ଓଡ଼ିଶାର ସମ ସମସ୍ତ ଅଞ୍ଚଳରେ ସମସ୍ତେ ପଢ଼ିପାରନ୍ତି କହିପାରନ୍ତି ବା ବୁଝି ମଧ୍ୟ ପାରନ୍ତି ତା' ସହିତ ଓଡ଼ିଆର ବହୁତ ଗୁଡ଼ିଏ ଉପଭାଷା ମଧ୍ୟ ଅଛି ଯାହାକି ବିଭିନ୍ନ ଅଞ୍ଚଳରେ ତାହା ବ୍ୟବହୃତ ହୋଇଥାଏ ତାହା ଆଉ କେତେକ କଥିତ ଭାଷା ମଧ୍ୟ ଅଛି ଯେଉଁ ଭାଷାଗୁଡ଼ିକ କି ଆଜିକାଲି ଲୋପ ପାଇବାକୁ ବସିଲାଣି ଏବଂ ବହୁତ ଗୁଡ଼ିଏ ଏମିତି ଭାଷା ମଧ୍ୟ ଯାହା କିଛି ମାତ୍ରାରେ ଅଞ୍ଚଳରେ ବ୍ୟବହାର କରାଯାଏ ଯେମିତି ଆଦିବାସୀମାନଙ୍କ ଭାଷା ହେଉ କିମ୍ବା ସମ୍ବଲପୁରୀ ଭାଷା ହେଉ କିମ୍ବା ଭାଷା ହେଉ ଏମିତି ବହୁତ ଗୁଡ଼ିଏ ଭାଷା ଅଛି ଏ ଆଜିକାଲି ଦୁନିଆରେ ଓଡ଼ିଆ ଭାଷା ଆଉ ଶୁଦ୍ଧ ହୋଇ ରୁହେ ନାହିଁ ଓଡ଼ିଆ ଭାଷାରେ ବହୁତ ଗୁଡ଼ିଏ ପାଶ୍ଚାତ୍ୟ ଭାଷା ମଧ୍ୟ ପ୍ରବେଶ କଲାଣି ଯେମିତି ଓଡ଼ିଆ ଭାଷାରେ ଆଜିକାଲି ବହୁଳ ମାତ୍ରାରେ ହିନ୍ଦୀ ଏବଂ ଇଂରାଜୀ ମିଶା ଭାଷା ବ୍ୟବହାର କରାଯାଏ ଏହାକୁ ଆଜିକାଲିର ଯୁବବର୍ଗ ସେମାନେ ଆଜିକାଲି ସେହି ଭାଷାରେ କହିବାକୁ ବେଶୀ ପସନ୍ଦ କରୁଛନ୍ତି ଓଡ଼ିଆ ଭାଷାର କଥା କଥାକେ ସେମାନେ ଇଂରାଜୀ ଭାଷା ସେଥିରେ ବ୍ୟବହାର କରୁଛନ୍ତି ଏବଂ ସେମାନେ ଦେଖେଇବାକୁ ଚାହାନ୍ତି ଯେ ଆମେ ମଧ୍ୟ ବହୁତ ଗୁଡ଼ିଏ ଆଧୁନିକ ଯୁଗରେ ଆଗକୁ ଗଲୁଣି ଏବଂ ଆମେ ମଧ୍ୟ ଇଂରାଜୀରେ କଥାବାର୍ତ୍ତା କରିପାରିବୁ କିନ୍ତୁ ଏହାଦ୍ୱାରା କଣ ହେଉଛି କି ଆମ ଓଡ଼ିଆ ଭାଷାର ତା'ର ନିଜର ଗୌରବମୟ ଯେଉଁ ଭାଷାଟି ଅଛି ତାହା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି କାରଣ ସେହି ଇଂରାଜୀ ଭାଷା ସେଥିରେ ମିଶେଇବା ଦ୍ୱାରା ଓଡ଼ିଆ ଭାଷାର ତା'ର ମୌଳିକ ଭାଷାଟି ନଷ୍ଟ ହେବାକୁ ବସିଲାଣି ସେଥିପାଇଁ ଆମ ଭିତରେ ଗୋଟିଏ ସଚେତନ ରହିବା ଯେ ଦରକାର ଯେ ଆମେ ଖାଣ୍ଟି ଓଡ଼ିଆ ଏବଂ ଆମେ ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା କରିବା ଦରକାର ଏହା ଯଦି ଆମ ଯୁବବର୍ଗ ଭାବିବେ ତେବେ ଆମ ଓଡ଼ିଆ ଭାଷାର ଉନ୍ନତି ହୋଇପାରିବ